ସମୁଦ୍ରଠୁ ଯେହେତୁ ଆମ ଘର ଗୋଟେ କିଲୋମିଟର୍ ଆମେ ତ ପ୍ରତ୍ୟେକ ଦିନ ମାଛ ଧରିବାକୁ ଯାଉ ତା' ସହିତ ବୋଟ୍ଫୋଟ୍ ବୋଟ୍ ଜାଲ ପ୍ରସ୍ତୁତି ସବୁ ବିଭିନ୍ନପ୍ରକାର ଜିନିଷ ଆମ ମାଛ ଧରାଳି ଜିନିଷ ନେଇକି ଯାଉ ବନିଶି ଫନିଶି ଯାଉ ଆଉ ସମୁଦ୍ର ପାଖରେ ତ ଧରି ହେବନି ଯେହେତୁ ଜୁଆରରେ ମାଛ ଧରି ହେବନି ସ୍ଥିର ପାଣିକି ଯାଇ ମଝିରେ ସେଇଠି ମାଛ ଧରିବୁ ଚାରି ପାଞ୍ଚ ଜଣ ଯିବୁ ସେଇଠୁ ମାଛ ଆଣି ମାଛ ବିଭିନ୍ନ ପ୍ରକାର ମାଛ କୋକୋଲି ପାଣିଆଖିଆ ଜଳଙ୍ଗ ତା'ପରେ ପଥରମୁଣ୍ଡି ଏମିତି ଲୁଣି ମାଛ ଯେତକ ରହିଲା ଅନେକ ମାଛ ତାକୁ ଆଣି ପାଖକୁ କୁଳକୁ ଆସିକି ତାକୁ ମାଛ ସବୁ ଧୁଆଧୁଇ କରି ପରିଷ୍କାର କରି ସେଥିରେ ବାଲି ଲାଗିଥିବ ସେଇ ବାଲିଗୁଡ଼ିକ ଧୁଆଧୁଇ କରି ସୋଲ ପେଟି ଆଣି ତାକୁ ଧୁଆଧୁଇ କରି ତା'ଦେହରେ ବରଫ ଫରଫ ବରଫ ମାରି ତାକୁ ପୁରା ପ୍ୟାକିଂ କରିକି ବଜାର ଘାଟକୁ ଯାଇ ତାକୁ ବେପାର କରୁ କିଲୋ ପଚାଶେ କୋକୋଲି ପାଣିଆଖିଆ ଶହେ ଏମିତି ବିଭିନ୍ନ ରେଟ୍ ତାକୁ ବେପାର କରୁ ରେଟ୍ ବେପାର କରିସାରିଲା ପରେ ଲୋକ ଆସନ୍ତି ନିଅନ୍ତି ଏ ତାକୁ ବିଭିନ୍ନ ଗୋଦାମମାନଙ୍କୁ ଇଏ ଆମେ ପଠାଉ ମାସ ଯେବେ ଅଧିକା ହୁଅଇ ସମୁଦ୍ର ତ ଲୁଣି ମାଛ କେବଳ ବାହାରିବେ ତାକୁ ବେପାର କରୁ ଗୋଦାମ ମାନଙ୍କରେ ଯିଏ ଆସନ୍ତି ଆମଠୁ ନେଇକି ଯାଆନ୍ତି ଗୋଦାମମାନଙ୍କରେ ତ ହୋଲସେଲିଂ ରେଟ୍ ଏ ରହୁ ଆମେ ଚାରି ପାଞ୍ଚଜଣ ଯେତିକି ଯେତିକି ଜଣ ଯାଇଥାଉ ଯାଇଥାଉ ସେଇମାନେ କେବଳ ରୁହନ୍ତି ଆଉ ଏତିକି ତ